ପନ୍ଦର ହଜାର ଚାରିଶହ କୋଡ଼ିଏ ଦୁଇ ହଜାର ପାଞ୍ଚ ଶହ ସତୁରୀ ପାଞ୍ଚ ହଜାର ଛଅ ଶହ ସତୁରୀ ଛଅ ହଜାର ସାତଶହ ସତୁରୀ ଚାରି ହଜାର ତିନିଶହ ପଚିଶ